ହଁ ହ୍ୟାଲୋ କ'ଣ କହୁଛୁ ଝିଅ କହ ହଁ ଦେଖିବା ଭାଇକୁ ପଠାଇବା

ହଁ ଭଲଟା ଆଣିବା ଆଉ

ହଁ ଦେଖୁଛୁତ ଏତେ ଖର୍ଚ୍ଚ ପଡୁଛି ଏତେ ଖର୍ଚ୍ଚ ପଡ଼ୁଛି ଯେମିତି ହେଲେ ହେବ ଟିକିଏ ଭଲ କରିିବି ଭଲ ଆଣିବି ତିନିଟା ଲୁଗା ଆଉ ଝିଅ ଏତେ ଦେଇହେବ କି ଯାହା ଦେବି ଭଲଟେ ଦେବି ଆଉ

ହଁ ହଁ ରଜ ଭାର ଆଉ ହଁ ହଁ ସବୁ ତ ପ୍ୟାକ୍ ହେବ ଆଉ ରଜ ଭାର ଯେମିତି ଯାଏ ସେମିତି ଯିବ

ହଁ ହଁ ହଁ ସେମିତି ତୋର ଯିବ ଜ୍ୱାଇଁଙ୍କର ଯିବ ଆଉ ସମସ୍ତଙ୍କ ପାଇଁ ଯିବ ଆଉ ମନ ପସନ୍ଦ ହେଲେ ପସନ୍ଦ ହେବ ଯଦି ପସନ୍ଦ ନ ହୁଏ ଫେର ବଦଳ କରିଦେବୁ ଆଉ ହଉ ହଉ ହଁ ହଁ ହଉ ଆଉ ଆଉ ଘରେ ସବୁ ହଉ ଆଉ ଘରେ ତୋ ଶାଶୁ ଶ୍ଵଶୁର ସବୁ ଭଲ ଆଉ ତୋ ପୁଅଟା ଯାହା ଦୁଷ୍ଟ ହେଉଥିଲା ଟିକିଏ କାମିଲାଣି ହଉ ହଉ ତାକୁ କହିବୁ ମନଦେଇକି ପାଠ ପଢ଼ିବ ହଁ ହଁ ଆଉ ମୁଁ ତ ଏବେ ଯାଇପରିବିନି ଗଲାବେଳେ କ'ଣ ନେଇକି ଯିବି କହୁନୁ ହଁ ହଁ ହଁ ସେଗୁଡ଼ା ଯିବ ଆମ୍ବ କଦଳୀ ମିଠା ବାଡ଼ିରେ କିଛି ଫସଲ ନାହିଁ ହଉ ହଁ ହଁ ଗଲା ଯିବା ପୃର୍ବରୁ ଫୋନ୍ କରିବି ଯାହା ଯାହା କହିବୁ ସବୁ ନେବା ଆଉ ହଉ ହଉ ହଉ ରହିଲି ହାଁ